ହ୍ୟାଲୋ ମୁଁ ଚନ୍ଦନ କୁମାର ଜେନା କହୁଛି ମୋର ଗୋଟେ ଅର୍ଡ଼ର ଟେ ଥିଲା ସ୍ୱିଗୀ ରେ ସ୍ୱିଗୀରୁ ଅର୍ଡ଼ର କରିଥିଲି ମୁଁ ଚିକେନ ଡାଲ୍ ମଖନୀ ଆଉ ସେଇଟା ସେ ଡ଼େଲିଭରି ଯିଏ ଦବାର ଥିଲା ତା ନମ୍ବର ଆସୁଛି କିନ୍ତୁ ମୁଁ ତାକୁ କଲ କଲା ରୁ ବାରମ୍ବାର ସେ ଫୋନ ଉଠଉନାହାଁନ୍ତି ଆଉ ସେ ଆପଣଙ୍କଠୁ ରିସିଭ କରି ନେଇଛନ୍ତି ବୋଲି ଦେଖଉଛି କ'ଣ ଆପଣ ତାଙ୍କର କିଛି ଏକ୍ସଟ୍ରା ଅଲଗା ନମ୍ବର ଯଦି କିଛି ଜାଣିଛନ୍ତି କି ତାଙ୍କୁ ଯଦି ଜାଣିଛନ୍ତି ତାଙ୍କୁ ଟିକେ କଲ କରି କୁହନ୍ତୁ ଆଟଲିଷ୍ଟ ମୋ ଫୋନ ଟା ନ ଉଠାଇଲେ ମୁଁ ଜାଣିବି କେମିତି ସେ କେଉଁଠି ଅଛନ୍ତି କ'ଣ